ବିଦ୍ୟାଳୟରେ ପଢ଼ିବା ପାଇଁ ସମସ୍ତ ଛାତ୍ର ଛାତ୍ରୀଙ୍କର ଉଚ୍ଚ ଶିକ୍ଷା ପାଇଁ ଆଗ୍ରହ ଥାଏ କିନ୍ତୁ କାହାର ତ ପଇସା ନଥିବା ଦୃଷ୍ଟିରୁ ସେମାନେ ପାଠ ଅଧାରୁ ଛାଡ଼ି ଦିଅନ୍ତି ରୋଜଗାର କରିବା ପାଇଁ ବାଟ ସେମାନେ ଖୋଜିଥାନ୍ତି କିନ୍ତୁ ଆମ ସରକାରଙ୍କର ନିୟମ ରହିଛି ଅଠର ବର୍ଷ ନହେଲେ କୌଣସି ପିଲା ରୋଜଗାର କ୍ଷମ ହୋଇପାରିବ ନାହିଁ ତେଣୁ ଅଠର ବର୍ଷ ପରେ ପ୍ରାୟ ତ ପିଲା ରୋଜଗାର କ୍ଷମ ହେବା ପାଇଁ କରନ୍ତି ବା ନିଜେ ଉଦ୍ୟୋଗରେ କିଛି କାର୍ଯ୍ୟକ୍ରମ କରିବାକୁ ଚାହାନ୍ତି ଚାକିରି କରିବାକୁ ଚାହାନ୍ତି ଉଚ୍ଚ ଶିକ୍ଷା ପାରମ୍ପରିକ ବ୍ୟବସାୟ ତ ସମସ୍ତେ ଅ ଚାହାଁନ୍ତି କରିବା ପାଇଁ କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଜୁଟିନଥାଏ ଗରିବ ବାପା ମାଆଙ୍କ ଦୃଷ୍ଟିରୁ ସେମାନେ କମ ପାଠ ପଢ଼ି କରି ଘରେ ରହି ଯାଇଥାନ୍ତି